ଫ୍ଲିପକାର୍ଟରୁ ଗୋଟିଏ ମଗେଇଥିଲି ଶାଢ଼ୀଟିଏ ବାହାରେ ଯେଉଁଟା ଯେଉଁଟାର ଦାମ ଚାରିଶହ ଟଙ୍କା

ଆସିଲା ବେଳକୁ ପନ୍ଦର ଦିନ ହେଲା ସାତଦିନ ଲେଖିଥିଲା ପନ୍ଦର ଦିନ ହେଲା ପନ୍ଦର ଦିନରେ ଆଣିଲା କିନ୍ତୁ ଦେଖିଲା ପରେ ଏତେ ଖରାପ ଶାଢ଼ୀ ଏତେ ଖରାପ କପଡ଼ା ମୋ ଜୀବନ କାଳ ଭିତରେ ଏମିତି କେବେ ବି କପଡ଼ା ଦେଖିନଥିଲି ବରଂ ଦୋକାନରୁ ଦେଖିକି ଆଣିଥିଲେ ଭଲ ହୋଇଥାଆନ୍ତା ଫ୍ଲିପକାର୍ଟରେ ଫାଷ୍ଟ ଟାଇମ୍ ମଗେଇଦେଲି ଦେଖିଲା ବେଳକୁ ଏତେ ଖରାପ କପଡ଼ା ଚିରି ଯାଇଛି ଫାଳେ ତାର ବଟନ୍ ଫଟମ ଗୁଡ଼ାକ ବାହାରି ପଡ଼ିଛି ଘରେ ମୋତେ ଯେତକଯାକ ରାଗ ହେଲେ ବରଂ ଦୋକାନରୁ କିଣିକି ଆଣିଥିଲେ ଆଖିରେ ଦେଖିକି ଆଉ ଟିକିଏ କମ ପଡ଼ିଥାନ୍ତା ଚାରିଶହ ଟଙ୍କା କମ ପଡ଼ିଥାନ୍ତା ହଁ ହେଉ ପଛେ ମଗେଇଦେଇଛି ତ ଆଉ କେବେବି କେଉଁଠାରୁ ହେଲେ ଏମିତିକା ମଗେଇବିନି ନିଜେ ଯିବି ଦେଖିକି ଆଣିକି ଆସିବି